ଫସଲ ଯେହେତୁ ଆମେ ଫସଲ କରୁଛେ ତ ଫସଲ କଲେ ଆମର କେମତି ଭଲ ଫସଲ ହେବ ସମସ୍ତେ ସେଇଟାକୁ ଚାହାଁନ୍ତି ତ ଆଜିକାଲି ତ ଅ ବିଭିନ୍ନ ଫସଲ କଲା ପରେ ବି ସେଇଥିରେ ବିଭିନ୍ନ ପ୍ରକାର ପୋକ ଲାଗୁଛନ୍ତି ଯାହାଫଳେ କି ଗୋଟେ ଗଛ ଲଗାଇଥିବ ତାପରେ କ'ଣ ହେବ ନା ସେ ଗଛରେ ପୋକ ଧରିବ ପୋକ ଧରିଲା ପରେ ସେ କ'ଣ ହେବ ନା ଆଉ ଫୁଲ ଫଳ କିଛି ଆଉ ହେବନି ତ ସେ ଗଛଟା କ'ଣ ହେଲା ଆ ନା ଧିରେଧିରେ ପୋକ ହୋଇ ସେ ଗଛ ନଷ୍ଟ ହେବାକୁ ବସିବ ଯଦି ତମେ ଗୋଟେ ବାଇଗଣ ଗଛ ଲଗାଇଥିବ ସେ ବାଇଗଣ ଗଛରେ ପୋକ ଯଦି ଧରିଲା ସେ ଯେଉଁ ପୋକ ଧରିବ ମାନେ ସେ ପୋକ ଅ ପୁରା ସେ ବାଇଗଣ ଗଛ ଧଳା ହୋଇଯିବ କଣା କଣା ପତ୍ର ଦେଖାଯିବ ତ ଆମେ କେମିତି ସେ ଜିନିଷଟାକୁ ବନ୍ଦ କରିବା ସେଇ ଜିନିଷ ଆମେ ସବୁବେଳେ ଦେଖିଆ ଉଚିତ ଆଉ ଭଲ ମଞ୍ଜି ଦେଲେ ଭଲ ସାର ବି ଆମେ ଯେହେତୁ ଗଛ ହେଲା ମାନେ ସେ ଗଛଟା କେମତି ଭଲ ହେବ କେମିତି ସେଥିରେ ଭଲ ଫଳ ହେବ ସେ ବିଷୟରେ ଆମେ କରିଆକୁ ହେଲେ ଆମେ ସାର ବି ଦେଇଥାଉ ୟୁରିୟା ଅ ଏଇସବୁ ସାର ଦେଲେ ଆଉ ବିଭିନ୍ନ ପ୍ରକାର ସାର ଅଛି ଯେଉଁଟାକି ଆମେ ସେଥିରେ ଦେଲେ ଯେଉଁ ଫସଲ ପାଇଁ ଯେଉଁ ସାର ଦେଲେ ସେଥିରେ ଭଲ ଫସଲ ହେବ ଆଉ ସାର ତ ଦେବା ତାହା ବ୍ୟତୀତ ଆମେ ଯଦି ଖତ ଦେବା ଭଲସେ କୋଡ଼ିବା ଆଉ ଭଲ ଜିନିଷ ଦେବା ତା ଧିଅରେ ଭଲସେ ଖା ଖତ ଇଏ କରିକି ତାହେଲେ ଆମର ଭଲ ଫସଲ ହେବ ନିହାତି ଆବଶ୍ୟକ